ଅନ୍ୟ ଗ୍ରହରେ ବି ଜୀବନ ଅଛି ମଙ୍ଗଳ ଗ୍ରହରେ ବି ଜୀବନ ଅଛି କାରଣ ମଙ୍ଗଳ ଗ୍ରହ ରେ ବହୁତ ଉପଲବ୍ଧି କରିଛି ଲୋକ ବି ଯାଉଛନ୍ତି ସେ ମଙ୍ଗଳ ଗ୍ରହଙ୍କୁ ଆଉ ନାଶା ଇସ୍ରୋ ଆଉ ଋଷ୍ ବି ବହୁତ ଲୋକ ଗଲେ ସେଇଠି ଗଲେଣି ଆମର ପ୍ରଥମ ମହାକାଶରେ ହେଉଛି ରାକେଶ ଶର୍ମା ରାକେଶ ଶର୍ମା ବି ମଙ୍ଗଳ ଯାନକୁ ଯାଇଛନ୍ତି ସେଇଟା ଦେଖୁଛନ୍ତି ଯେ ସେଇଟା ବି ଜୀବନର କିଛି ବି ଅସୁବିଧା ହବନି ମଙ୍ଗଳ ଗ୍ରହରେ ଆଉ ଆମର ଚନ୍ଦ୍ରଯାନରେ ଥ୍ରୀ ଥ୍ରୀ କରାହେଇଛି ଲଞ୍ଚ କରାଯାଇଛି ଆମ ଦୁଇ ହଜାର ତେଇଶିରେ ଆମ ଭାରତରେ ଏବେ ବି ଏବେ ଚାରି ବର୍ଷ ଭିତରେ ଚନ୍ଦ୍ରଯାନ ଫୋର ବି ଲଞ୍ଚ କରିବାକୁ ଚାହୁଁଛି ଆଉ ଅଛି ଗ୍ରହ ମଙ୍ଗଳ ଗ୍ରହରେ ବି ଜୀବନ କିଛି ଜୀବନ କି ଆପଣ ସେଇଠି ଜୀବନ ଅଛି ସେଇଠି ବି ଅକ୍ସିଜେନ ଅଛି ସବୁ ଦିନ ପ୍ରକାର ସୁବିଧା ଅଛି ଜଳ ଅଛି ବାୟୁ ଅଛି ସବୁ ଅଛି ସେଇଠି ଆଉ ମଙ୍ଗଳ ଗ୍ରହରେ ମୁଁ ବି ଭାବୁଛି ଲୋକମାନଙ୍କୁ କହୁଛୁ କହୁଛୁ ଯେ ମଙ୍ଗଳ ଗ୍ରହ ଯାଆନ୍ତୁ ଲୋକ ଡରନ୍ତୁ ନାହିଁ ସେଇଠି ବି ଜୀବନ ଅଛି ଲୋକ କେତେ ଲୋକ ଯାଇଲେ ସେଇଠି ଆସିଲାଣି ପୃଥିବୀର ଚୀନର ଋଷ୍ ର ଆମେରିକାର ଭାରତ ବହୁତ ଲୋକ ଆସିଲେଣି ବୁଲିକିରି କିଛି ଡରିବା ଦରକାର ନାହିଁ ଯେ ମଙ୍ଗଳ ଗ୍ରହରେ ଜୀବନ ନାହିଁ ବୋଲି ଆଉ ଆଉ ଆମ ଭାରତ ପୁରା ପୁରା ସାରା ପୃଥିବୀରେ ଖ୍ୟାତି ଅର୍ଜନ କରିଛି ଚନ୍ଦ୍ରଯାନ ଥ୍ରୀ ଲଞ୍ଚ କରିକିରି ତୃତୀୟ ହେଉଛି ତୃତୀୟ ଦେଶ ଯିଏ ହେଉଛି ଭାରତରେ ଚନ୍ଦ୍ରଯାନ ଥ୍ରୀ ଲଞ୍ଚ କରିଥିଲା ପୁରା ପୃଥିବୀ ଯାକ ଆଉ ବହୁତ ଜଲ୍ଦି ବି କରିଥିଲା ଆଉ ଅନ୍ୟ ଦେଶକୁ ସମୟ ବହୁତ ଲାଗିଥିଲା ଚନ୍ଦ୍ରଯାନ ଥ୍ରୀ ସେଇଠି ପହଞ୍ଚିବା ପାଇଁ ଭାରତ ଜଲ୍ଦି ପହଞ୍ଚିଯାଇଛି